ଟ୍ରାଭେଲର୍ ଏଜେନ୍ସିରୁ କହୁଥିଲେ ହଁ ମୁଁ ଆଜି ସକାଳେ ଗାଡ଼ି ବୁକିଂ କରିଥିଲି ଭୁବନେଶ୍ୱର ଯିବା ପାଇଁ ଆପଣ କି ଗାଡ଼ି ପଠେଇଛନ୍ତି ଗାଡ଼ିର ସିଟ୍ ଡ୍ୟାମେଜ୍ ପଙ୍କ୍ଚର୍ ଦୁଇଥର ହୋଇସାରିଲାଣି ଏବେ ଇଞ୍ଜିନ୍ ଖରାପ କିପରି ଆଉ ଆମେ ଯିବୁ ଶହେ କିଲୋମିଟର ଯିବୁ ଆମେ ଭୁବନେଶ୍ୱର ଏୟାରପୋର୍ଟକୁ ଯିବା ପାଇଁ ଆମକୁ ଶହେ ଘର କତରୁ ଶହେ କିଲୋମିଟର ଦରକାର ହେଉଛି ଖରାପ ଗାଡ଼ି ଆପଣ ପଠେଇଛନ୍ତି ଆମେ କିପରି ଯିବୁ ଏତେ ବାଟ ଆଜ୍ଞା କୁହନ୍ତୁ

ଇଏ କି ପ୍ରକାର ଗାଡ଼ି ପଠେଇଚନ୍ତି ଆମେ ଗାଡ଼ି ସୁରକ୍ଷିତ ଅନୁଭବ କରିପାରୁନୁ ଆଜ୍ଞା ଦୁର୍ଘଟଣାର ଜାଣିଥିବେ କେତେକଣ ହେଉଛି ନିଜର ଭୁଲ୍ ନଥିଲେ ଆଉ ଗୋଟେ ଗାଡ଼ି ଆଣି ପିଟୁଛନ୍ତି ଆପଣ ଗାଡ଼ି ତ ସବୁ ବ୍ରେକ୍ଫ୍ରେକ୍ ସବୁ ଖରାପ ହେଇସାଇଲାଣି କିପରି ଆପଣ ପଠେଇ ଦଉଛନ୍ତି ୟାକୁ ଗାଡ଼ି ନେବା ପାଇଁ ଯଦି ଆମର କିଛି ହୋଇଗଲା କଷ୍ଟମର୍ମାନଙ୍କର କିଛି ହେଲା ଆପଣ ଦାୟୀ ହେବେ କି ଦାୟୀ ହେବେ ନାହିଁ ଦାୟୀ ହେବେ ନାହିଁ ଯଦି ଆପଣ ଗୋଟେ ଭଲ ଗାଡ଼ି ପଠାନ୍ତୁ ଆମେ ତ ବୁକିଂ କରିଛୁ ଟୋଟାଲ୍ ପଇସା ହିଁ ପଠଉଛୁ ପଇସା ତ ଆମେ ପଠଉଛୁ ନା କୋଉ ମାଗଣା ପଠଉଛୁ ଆମେ ମାଗଣା ଯାଉଛୁ ଏତେ ବାଟ ହେଲୁଣି ସୁରକ୍ଷିତ ଯାତ୍ରା ପାଇଁ ଆମେ ଆପଣଙ୍କୁ ଡ୍ରାଇଭର୍ ବୁକିଂ କରି ଭଲ ଡ୍ରାଇଭର୍ ଭଲ ଗାଡ଼ି ଦେବାକୁ କହିଥିଲୁ ଆପଣ ମୋତେ ଭଙ୍ଗା ଗାଡ଼ି ସହିତ କଣ କିପରି ଭାବେ ଡ୍ରାଇଭର୍ ପଠେଇଛନ୍ତି ଡ୍ରାଇଭର୍ ମଧ୍ୟ ନିଶାରେ ବି ଅଛନ୍ତି ଆପଣ ଜାଣିପାରୁନାହାଁନ୍ତି ଗାଡ଼ି ଦୁଇ ଦୁଇଥର ପଙ୍କ୍ଚର୍ ହୋଇସାରିଲାଣି ବାଟରେ

ସିଟ୍ ବି ଏବେ ଖରାପେ ଆପଣ ଦେଖନ୍ତୁ ଆସି ଥରେ ଜାଗା ମୁଣ୍ଡରେ ପହଞ୍ଚି ଦେଖନ୍ତୁ ଆପଣ ଜାଣିନାହାଁନ୍ତି ଆପଣ ଏତେ ବଡ଼ ଟ୍ରାଭେଲ୍ ଏଜେନ୍ସିର ମାଲିକ ଜାଣିନାହାଁନ୍ତି ଏ କିପରିକା ଗାଡ଼ି ପଠାଉଚନ୍ତି କଷ୍ଟମରମାନଙ୍କୁ ନିରାଶ୍ କରୁଚନ୍ତି ଏଇ ବାଗିଆ ଗାଡ଼ି ପଠେଇକି ଆଜ୍ଞା କୁହନ୍ତୁ କୁହନ୍ତୁ ଆଉଥରେ କୁହନ୍ତୁ ଭୁଲ୍ ଭୁଲ୍ ଭାଇ ଭୁଲ୍ ଭୁଲ୍ ଭାଇ ଆମେ କହିପାରିବୁନୁ ଏତେ ବଡ଼ ଟ୍ରାଭେଲ୍ ଏଜେନ୍ସି ଆପଣ ଯଦି ଭୁଲ କରିବେ ଆମେ କିପରି ସୁରକ୍ଷିତ ଅନୁଭବ କରିବୁ